ନଅ ଆଠ ଦୁଇ ହଜାର ଚାରି ପାଞ୍ଚ ସାତ ଦୁଇ ହଜାର ଦୁଇ ସାତ ଆଠେ ଦୁଇ ହଜାର ପାଞ୍ଚ ନଅ ନଅ ଦୁଇ ହଜାର ଚାରି ଆଠ ସାତ ଦୁଇ ହଜାର ଛଅ